ଯଦି ମୁଁ ଗୋଟିଏ ରୋଷେଇ କରିଛି ଆଉ ତା ଦେହରେ ଅଧିକା ଲୁଣ ହୋଇ ଯାଇଛି କିମ୍ବା ସେ ଭଲ ସ୍ଵାଦିଷ୍ଟ ଲାଗୁ ନାହିଁ ତାହା ପାଇଁ ମୋତେ ବହୁତ ଇଏ ଖରାପ ଲାଗେ ସମସ୍ତେ ଘରେ ଖାଇବେ କି ଗାଳିଦେବେ ସେଥିପାଇଁ ମୋତେ ଜମାରୁ ଭଲ ଲାଗେ ନାହିଁ ମୁଁ କଣ କରେ ନା ଯଦି ଲୁଣ ଅଧିକା ହୋଇଯାଇଥାଏ ତା ଦେହରେ ଟମାଟୋ କାଟିକି ଦେଇଦିଏ ବା କଞ୍ଚା ଆଳୁ କାଟିକି ତା ଦେହରେ ପକାଇ ଦେଇଥାଏ ଯେଉଁଟାକି ଲୁଣକୁ ନା ମାନେ ସମାନ୍ତର କରିଦେଇଥାଏ କିଛି ଅସୁବିଧା ହୁଏ ନାହିଁ ତାପରେ ଆହୁରି ଆମ ଗୋଟିଏ ରହିଲା କଣ ନା ଲୁଣ ପରେ ଆମେ ଯେଉଁଟା ଆମର ରୋଷେଇରେ ଥାଏ ଆମର ଖରାପ ଲାଗିବା କିମ୍ବା ପୋଡ଼ି ଯାଇଛି ତାକୁ ଖା ପୋଡ଼ିଗଲେ ତ କେହି ଖାଇବେ ନାହିଁ ସେଥିପାଇଁ ମୁଁ ନିଜେ ଆଉ ଥରେ ଖାଦ୍ୟ ଦେ ରୋଷେଇ ତିଆରି କରିଦେଇଥାଏ ଏବଂ ସେହି ଯେଉଁ ପୋଡ଼ା ଖାଦ୍ୟକୁ ରଖିକି ନ ଫୋପାଡ଼ିବା ପାଇଁ ରଖିକି ମୁଁ ନିଜେ ନିଜେ ଖାଇଥାଏ ବା ଯେତେ ଦିନ ଲାଗୁ ପଛେ ନିଜେ ତାକୁ ଖାଇଥାଏ ଆଉ ଅନ୍ୟମାନଙ୍କୁ ବୁଝାଇଥାଏ ନହେଲେ ଯଦି ଆଜି ଏମିତି ଏମିତି ଅସୁବିଧାରୁ ହୋଇଯାଇଛି ଆଉ ଟିକେ ମୋତେ ଆଡ଼ଜଷ୍ଟମେଣ୍ଟ କରିଦିଅ ବୋଲି ସେମାନେ ଘରଲୋକ ସମସ୍ତେ ବୁଝିପାରନ୍ତି ଯାହାଫଳରେ ମୁଁ ରୋଷେଇ ଆଉ ପୁନଃର୍ବାର ବେଳେ ବେଳେ କରିବାକୁ ପଡ଼େ ବେଳେ ବେଳେ କରିବାକୁ ପଡ଼େ ନାହିଁ